ମନୁଷ୍ୟ ଏବଂ ଉଦ୍ଭିଦ ଦୁହେଁ ପରସ୍ପର ଅନୁପୂରକ ଅଟନ୍ତି ମନୁଷ୍ୟ ଉଦ୍ଭିଦ ବିନା ବଞ୍ଚିପାରିବ ନାହିଁ ଓ ଉଦ୍ଭିଦ ମଧ୍ୟ ମନୁଷ୍ୟମାନଙ୍କ ବିନା ବଞ୍ଚିପାରିବ ନାହିଁ ଆମେ ଉଦ୍ଭିଦ ମାନଙ୍କଠୁ ଅମ୍ଳଜାନ ଗ୍ରହଣ କରିଥାଉ ପ୍ରଶ୍ୱାସ ସାହାଯ୍ୟରେ ଓ ଆମେ ପ୍ରଶ୍ୱାସ ଦ୍ୱାରା ଛାଡ଼ିଥିବା ଅଙ୍ଗାରକାମ୍ଲକୁ ଉଦ୍ଭିଦ ନିଜ ଖାଦ୍ୟ ତିଆରିରେ ବ୍ୟବହାର କରିଥାଏ ଏବଂ ପୃଥିବୀର ବାୟୁ ସବୁ ବାୟୁ ପ୍ରଦୂଷଣକୁ ରୋକିବାରେ ସାହାଯ୍ୟ କରିଥାଏ ସେଥିପାଇଁ ମନୁଷ୍ୟମାନେ ମଧ୍ୟ ଉଦ୍ଭିଦମାନଙ୍କ ଯତ୍ନ ନେବା ଆବଶ୍ୟକ ଅଟେ ଗ୍ରୀଷ୍ମ କାଳରେ ବହୁ ଜାଗାରେ ମରୁଡ଼ିର ସମସ୍ୟା ଦେଖାଯାଇ ଥାଏ ଆମେ ପାଣି ଓ ଛାଇ ଯଦି ଉଦ୍ଭିଦମାନଙ୍କୁ ଯୋଗାଇବା ନାହିଁ ତାହା ହେଲେ ଉଦ୍ଭିଦମାନେ ନଷ୍ଟ ହୋଇଯିବେ ଉଦ୍ଭିଦମାନେ ନଷ୍ଟ ହୋଇଯିବେ ଏହିଭଳି ଭାବରେ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ଅଟେ